ଆମେ ଜାଣିଛେ ଆମ ଦେଶରେ ବିଭିନ୍ନ ପ୍ରକାର ଭାଷା ଭାଷୀ ଲୋକ ବାସ କରନ୍ତି ଆମ ଦେଶର ରାଷ୍ଟ୍ର ଭାଷା ହେଉଛି ହିନ୍ଦୀ କିନ୍ତୁ ଆମ ରାଜ୍ୟ ଓଡ଼ିଶାରେ ଓଡ଼ିଆ ଭାଷା ଓଡ଼ିଆ ଭାଷାରେ ଲୋକ ମାନେ ସାଧାରଣତଃ କଥାବାର୍ତ୍ତା ହୁଅନ୍ତି ଏହି ଭାଷା ହିଁ ଆମ ରାଜ୍ୟର ସମସ୍ତ ଲୋକରିଖ ତଥା ନାଗରିକ ମାନେ ଏହି ଭାଷାରେ ହିଁ କଥାବାର୍ତ୍ତା ହୋଇଥାନ୍ତି ଏବଂ ନିଜର ଭାବର ଆଦାନ ପ୍ରଦାନ ମଧ୍ୟ କରିଥାନ୍ତି ଆମ ଯେବେ ପରିଭ୍ରମଣ ପାଇଁ ଅନ୍ୟ ରାଜ୍ୟ ତଥା ଅନ୍ୟ ଜିଲ୍ଲାକୁ ଯାଇଥାଉ ତେବେ ତାଙ୍କ ଆଞ୍ଚଳିକ ଭାଷା ଅନୁସାରେ ଆମକୁ କଥା ହେବାକୁ ପଡ଼ିଥାଏ ଯେଉଁଟାକି ଆମେ ଭାବୁଛେ ହିନ୍ଦୀ ଭାଷା ଆମ ଠାରୁ ଢ଼େର ଆଗରେ ଅଛି ବୋଲି ତାହା ନୁହେଁ ଆମେ ଯଦି ଆମ ମାତୃଭାଷାକୁ ଅଧିକ ଗୁରୁତ୍ୱ ଦେଇପାରିବା ତେବେ ଆମେ ସମାଜରେ ଆଗେଇ ପାରିବା ଭାଷାର ତୁଳନା ମଧ୍ୟ କବଜ ଉପକୃତ ତ ସେମାନଙ୍କ ଭାଷା ଅନୁସାରେ ସେମାନଙ୍କ ଭାଷା ଅଧିକ ଆମ ଅନୁସାରେ ଆମ ଭାଷା ହେଉଛି ଉନ୍ନତ ତେଣୁ ଭାଷା ଭାଷା ମଧ୍ୟରେ ତୁଳନା କରିବା ଆବଶ୍ୟକ ନାହିଁ ଆମେ ଯେଉଁ ଭାଷାରେ ଅଛେ ସେହି ଭାଷାରେ କଥାବାର୍ତ୍ତା ଠିକ ଅଛି ଆଉ ଅନ୍ୟାନ୍ୟ ଲୋକମାନେ ଯେମିତି ଅଛନ୍ତି ସେମାନେ ମଧ୍ୟ ସେମାନଙ୍କ ଜାଗାରେ ଠିକ ଅଛନ୍ତି